ଚାଷ ହିଁ ଆମର ପ୍ରଧାନ ଚାଷ ବିନା ଆମେ ଅଧୁରା ଚାଷ ତ ବହୁତ ଖୁସି ଲାଗେ ଚାଷ ଯେତେବେଳେ ଅମଳ ହୁଏ ତାକୁ ଯେତେବେଳେ ଲଗାନ୍ତି ରୁଆ ହୁଏ ଚାଷ ହଳ ହୁଏ ବିଲ ହଳ ହେବ ତାକୁ ପାଣି ହେବ ତା ପୂର୍ବରୁ ବହୁତ ଲୋକ ଲୋକମାନେ ଆସି କି ରୋଇଂ ରୁଆ ରୁଆ ଯାଏ ଚାଷ ଗଛ ଲଗା ଯାଏ ଯେତେବେଳେ କାଦୁଅ ପାଣିମାନେ ସେ କାଦୁଅରେ ରୋଉ ଥିବେ ଗୁଣୁ ଗୁଣୁ ଗୀତ ଗାଉ ଥିବେ ସେ ଗୀତ ତାଙ୍କ ରୁଆ କାମ ବହୁତ ଖୁସି ଲାଗେ ବହୁତ ମଜା ଲାଗେ ସେ ବିଲକୁ ବିଲକୁ ଯାଉ ଯେତେବେଳେ ଆମେ ଚାଷ ଅମଳ ହୁଏ ଘରକୁ ଆସେ ତାକୁ ଆମେ ଘର ମାଆ ଖୁଡ଼ୀମାନେ ତାକୁ ସବୁ ତାକୁ ସିଝାନ୍ତି ତାକୁ ଧାନରୁ ଚାଉଳ କାଢ଼ନ୍ତି ସେଥୁ ବହୁତ ଆନନ୍ଦ ସେଥିରେ ବହୁତ ଖୁସି ଲାଗେ ଆଉ ରହିଲା ତା ସହିତ ପୁଣି ଘରର କାମ ଘର କାମ ଆମେ ସମସ୍ତେ ମିଶିକି ସମସ୍ତଙ୍କୁ ସମସ୍ତେ ସମସ୍ତଙ୍କୁ ଆମର ସାହାଯ୍ୟ କରନ୍ତି ସମସ୍ତେ ମିଶିକି କାମକୁ ବାଟି ବାଟି ବାଣ୍ଟି କି କରନ୍ତି କାମ କାହାରି କିଛି ଅସୁବିଧା ହେଲେ ସମସ୍ତେ ସାଙ୍ଗେ ସାଙ୍ଗେ ଠିଆ ହୁଅନ୍ତି ସମସ୍ତେ ଗୀତ ଶୁଣି ମନକୁ ମନୋରଞ୍ଜନ କରି ସମସ୍ତେ ସମସ୍ତଙ୍କର ସାହାଯ୍ୟ କରି କାମ ଆମର ଘର କାମ କରାଇ ଦିଅନ୍ତି ତେଣୁ ମନ ଯଦି ଆମେ ଦୁଃଖରେ କାମ କରିବା କି କଷ୍ଟରେ କି ଚିନ୍ତାରେ କାମ କରିବା କାମ କେବେ ସଫଳ ହେବନି କି ଭଲ ହିଁ ହେବନି ମୁଁ ମନକୁ ମନୋରଞ୍ଜନ କରେ ସୁଖରେ ହସି କି ଗୀତ ଗୁଣୁ ଗୁଣୁ କରି ଗାଇ ଖୁସିରେ ଆମେ ଯଦି କାମ କରିବା କାମ ବହୁତ ଭଲ ହେବ ବହୁତ ଖୁସିରେ ମଧ୍ୟ ଲାଗିବ ସେମିତି ଆମେ ପରିବାର ବି ଆମେ କାମ କରୁ ଆଉ ଚାଷ କାମରେ ବି ଆମେ ଚାଷ ବି ଲୋକ ଚାହୁଁ ଯେତେବେଳେ ଚାଷ ଅମଳ ହୁଏ ଇଏ ହୁଏ ତ ବହୁତ ଶାନ୍ତି ଲାଗେ ଆଉ ବହୁତ ଖୁସି ମଧ୍ୟ ଲାଗେ ତ ମନୋରଞ୍ଜନ ତ ଆବଶ୍ୟକ ବହୁତ ଆମେ ସବୁବେଳେ ମନକୁ ମନୋରଞ୍ଜନ୍